ଓଡ଼ିଶାର କଳା ଏବଂ ଶିଳ୍ପ କ୍ଷେତ୍ର ବୌଦ୍ଧିକ ସମ୍ପତ୍ତି କିମ୍ବା କଳା ଏବଂ ଶିଳ୍ପରେ କପିରାଇଟ୍ ପ୍ରସଙ୍ଗକୁ ଚୁକ୍ତି ନାମା ଭାବେ ସମାଧାନ କରେ ଚାନ୍ଦୁଆ ହସ୍ତଶିଳ୍ପ ଏହିସବୁକୁ ଆମ ଓଡ଼ିଶାର କଳା ସମ୍ପତ୍ତି ଭାବେ ଆମେ ଗ୍ରହଣ କରିଛୁ ଆମର ଚାନ୍ଦୁଆ ହସ୍ତଶିଳ୍ପ ଆମ ଓଡ଼ିଶାରେ ଶିଳ୍ପକ୍ଷେତ୍ର ଭାବେ ଆମେ ଗ୍ରହଣ କରିଛୁ ଏହାଦ୍ୱାରା ବହୁ ଓଡ଼ିଶା ବା ଓଡ଼ିଶାର ବହୁତ ଲୋକମାନେ ଏହାକୁ ନିଜର କ୍ୟାରିଅର୍ ଭାବେ ମଧ୍ୟ ଗ୍ରହଣ କରିଛନ୍ତି ସେଥିପାଇଁ ଆମ ଓଡ଼ିଶାକୁ କଳା ଓ ଶିଳ୍ପର ରାଜ୍ୟ କୁହାଯାଇଥାଏ ଏହିସବୁ ହେଉଛି ଆମ ଓଡ଼ିଶାର ପରିଚୟ